ଅନେକ ସମୟରେ ଆମର ସମ୍ପ୍ରଦାୟ ବାହାରେ ଭ୍ରମଣ କରିବା ସମୟରେ ଅନେକ ପ୍ରକାରର ଭେଦଭାଦ ଭେଦଭାବ ମଧ୍ୟ ସୃଷ୍ଟି ହୋଇଥାଏ ଏବଂ ପକ୍ଷପାତ ଅନୁଭବ ମଧ୍ୟ ସୃଷ୍ଟି ହୋଇଥାଏ କାରଣ ଅନେକ ସମୟରେ ଅନେକ ପ୍ରକାରର ଲୋକ ଏବଂ ଅନେକ ପ୍ରକାରର ଭାବନାର ଲୋକ ଯାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କର ମନ ଅଲଗା ହୋଇଥାଏ ସେମାନେ ଅନେକ ସମୟରେ ଦୁଃଖ ଏବଂ ସୁଖରେ ଥାନ୍ତି ଏବଂ ସେମାନେ ମନେ କରନ୍ତି ଏହା ମୋଠାରୁ ବଡ଼ କିମ୍ବା ତାହାଠାରୁ ସାନ ସେହି ସମୟରେ ସମ୍ପ୍ରଦାୟ ଭାବରେ ଭ୍ରମଣ କରିବା ସମୟରେ ଭେଦଭାବ ଏବଂ ପକ୍ଷପାତ ଅନୁଭବ ହୋଇଥାଏ କିନ୍ତୁ ଯେତେବେଳେ ମୋର ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥିମାନଙ୍କୁ ମଧ୍ୟରେ କୌଣସି ଭ୍ରମଣ କରିବା ସ୍ଥାନକୁ ଯାଇଥାଉ ସେତେବେଳେ କୌଣସି ଭେଦଭାବ ବା ପକ୍ଷାନୁତିପାତ ଅନୁଭବ ହୁଏ ନାହିଁ କାରଣ ସେଠାରେ ସମସ୍ତଙ୍କର ମନ ପ୍ରେମ ସମାନ ହୋଇଥାଏ